ଆମ ନିକଟସ୍ଥ ଗ୍ରାମ ମଧ୍ୟରେ ଗୋଟେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରଟିଏ ଅଛି ଯାହାକି ବିଗତ ପଞ୍ଚାବନ ବର୍ଷ ହେଲା ସହରରେ ଅବସ୍ଥିତ ଆଉ ସେ ଜଗନ୍ନାଥ ମନ୍ଦିର ନିକଟକୁ ଗଲାବେଳେ ଆମକୁ ଏମିତି ଶାନ୍ତି ଲାଗେ ସେଠାରେ ସେଟା କହିବା ବର୍ଣ୍ଣନ କରିବାକୁ ମୋତେ ବହୁତ ଧନ୍ୟ ଲାଗୁଛି କାରଣ ଗୋଟେ ଜିନିଷ ମନେ ରଖନ୍ତୁ ଜୀବନରେ ଆମେ ଗୋଟେ ଧାର୍ମିକ ସ୍ଥାନକୁ ଗଲେ ସେଠାର ଭୋଗ ସେଠାର ସେଠାର ପରିବେଶ ସେଠାକାର ଚାଲିଚଳଣି ପୂଜାରୀ ଲୋକମାନେ କାରଣ ସେମାନେ ସେଠାକୁ ସମସ୍ତେ କିଛି ନା କିଛି ଆଶା ନେଇ ଆସିଥାନ୍ତି କାରଣ ଭଗବାନ ଆଉ ଯେଉଁମାନେ କିଛି ଅର୍ପଣ କରନ୍ତି ତାହା ଦ୍ୱାରା ସେ ଭଗବାନଙ୍କୁ ନିଜର ଦୋଷ ନିଜର ଦୁଃଖ ସବୁ ଅର୍ପଣ କରିକି ଯାଆନ୍ତି ଆଉ ସମସ୍ତେ ନିଜ ନିଜର ପରିବାର ସୁଖ ଶାନ୍ତି କାମନା କରନ୍ତି ଆଉ କେମିତି ପରିବେଶଟି ଶାନ୍ତି ଲାଗେ ଯେ ବହୁତ ସମୟରେ ଆପଣ ସେଠାକୁ ଯାଆନ୍ତୁ କିଛି ସମୟ ବସନ୍ତୁ ବସିଲା ପରେ ଯେମିତି ଆପଣଙ୍କୁ ନିଦ ଲାଗି ଆସୁଥିବ ଶାନ୍ତି ଲାଗୁଥିବ ଯେମିତି ତମେ ମାଆ କୋଳରେ ଶୋଇଲେେ ଯେମିତି ଲାଗେ ସେମିତି ଜଣ ମାଆ ଆଉଁସି ଦେଲା ପରେ ଯେନ୍ ଶାନ୍ତି ପବନ ସୁଲସୁଲିଆ ପବନ ଟିଏ ଲାଗୁଥିବ ଶାନ୍ତି ପରିବେଶ ପୂଜା ପାଠ ଚାଲିଥିବ ନନାମାନେ ଆଉ ସେଠାରେ ଆମର ପ୍ରତି ସଂକ୍ରାନ୍ତିରେ ଭୋଜି ଆୟୋଜନ କରାଯାଏ ବହୁତ ଗ୍ରାମର ଆମ ଗାଁ ସାରା ଯେତେ ଲୋକ ଅଛନ୍ତି ସମସ୍ତେ ଯାଆନ୍ତି ସେଠାରେ ଖାଆନ୍ତି ଖାଇ ପିଇ ଆଉ ଆମର ଜଗନ୍ନାଥଙ୍କର ଯେତେବେଳେ ରଥଯାତ୍ରା ସମୟ ଆସେ ସେତେବେଳେ ତ ଖୁସି କହିଲେ ନସରେ କାରଣ ସେଠା ସେତେବେଳର ଯେଉଁ ଖୁସି ବହୁତ ଯାହା ଆମକୁ ମାନେ ଯେଉଁ ଯେତେ ଦୂରେ ଗାଁର ଜଣେ ଲୋକ ଯଦି ବାହାରେ ଅଛି ସିଏ ଦୌଡ଼ିକି ପଳେଇ ଆସୁଛି ଗାଁକୁ କାରଣ ସେ ସମୟଟି ଏତେ ମୂଲ୍ୟବାନ ସମୟ ଯାହାକି ଖୁସି କହିଲେ ନ ସରେ ଆଉ ସେତେବେଳର ସମୟରେ ଯେଉଁ ଖୁସି ମିଳେ ତାହା କାରଣ ରଥଯାତ୍ରାରେ ଭଗବାନ ମନ୍ଦିର ବାହାରକୁ ଆସନ୍ତି ରଥଯାତ ହୁଏ ଲୋକମାନେ ବହୁତ ଆଡ଼ମ୍ବରର ସହ ପାଳନ କରନ୍ତି ବାଜା ବାଣ ଋଷଣି ବିଭିନ୍ନ ପ୍ରକାରର ଆଉ ଏତେ ଖୁସି ଲାଗେ ସେତେବେଳେ ମାଉସୀ ମାଆ ଘରେ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ରୁହନ୍ତି ମାଉସୀ ମାଆ ଘରେ ନଅ ଦିନ ନଅ ଦିନ ରହିଲା ବେଳେ ମାଉସୀ ମାଆ ଘରେ ସବୁଦିନ ଭୋଗ ଲାଗେ ଗାଁ ଲୋକ ଖାଆନ୍ତି ଯେଉଁ ଶାନ୍ତି ବା ସମସ୍ତେ ଭୋଗ ରାଗ କରନ୍ତି ଆଉ ଭଗବାନ ସଦାବେଳେ ସମସ୍ତଙ୍କୁ ଖୁସିରେ ରଖନ୍ତି କାରଣ ସୁଖ ଦୁଃଖ ଦୁନିଆରେ ଭଗବାନ ସମସ୍ତଙ୍କୁ ସାହା ଭରଷା ହୋଇଥାନ୍ତି ଆଉ ଭଗବାନ କାରଣ ଆମର ଯେତେ ବିଶ୍ଵାସ ତାଙ୍କ ପ୍ରତି ରହିବ ପ୍ରଭୁ ଶ୍ରୀ ଜଗନ୍ନାଥ ଆମକୁ ସେତେ ମଙ୍ଗଳ କରିବେ ଆଉ ସମସ୍ତେ ଖୁସିରେ ରୁହନ୍ତୁ ଭଗବାନଙ୍କୁ ଆଶୀର୍ବାଦ ସଦାବେଳେ ଭଗବାନ ଦେଇଥାନ୍ତି